ଆମ ଜଗତସିଂହପୁରୁ ଜିଲ୍ଲାରେ ମୁଖ୍ୟ ଚାଷ ହେଉଛି ଆଖୁ ଧାନ ହଳଦୀଟା ଆମର ହୁଏ ନାହିଁ କାରଣ ଆମ ପାଣିପାଗରେ ହଳଦୀଟା ସେମିତି ଉପଯୋଗୀ ନୁହଁ ଆଉ ଆଧୁନିକ ପଦ୍ଧତିରେ ବି ଆମର ଧାନ ଚାଷ ବି ହେଇପାରୁଛି ଆଖୁ ବି ହେଇପାରୁଛି କାରଣ ଆମର ଯେଉଁ ରହିଲା ଟ୍ରାକ୍ଟର ଟ୍ରାକ୍ଟର ଦିହରେ ସେମିତି ଆଧୁନିକ ପଦ୍ଧତିରେ ଆମେ ଚାଷ କରିକିରି ସାର ବିହନ ଠିକ୍ ସମୟରେ ବି କରିପାରୁଛୁ ଦୁଇପଇସା ବି ଲାଭ ବି ହେଇପାରୁଛି ଆଉ ଧାନ ଧାନ ଆମର ବି ଦୁଇ ପ୍ରକାର ବି ଧାନ ହେଉଛି ଗୋଟିଏ ଡାଳୁଅ ଧାନ ଆଉ ଗୋଟେ ହେଉଛି ଶାରଦା ଧାନ ଆଉ ଜଳସେଚନର ସୁବିଧା ବି ବହୁତ ବଢ଼ିଆ ଅଛି ଆମର ଜଗତସିଂହପୁର ଜିଲ୍ଲାରେ ବହୁତ ବହୁତ ସୁବିଧା ବି ଅଛି କାରଣ ଆମର କେନାଲ ବି ବହୁତ କେନାଲ ରହୁଛି ନଦୀ ବି ରହୁଛି ନଦୀରୁ କେନାଲରେ ବହୁତ ରହୁଛି ସେମିତି କିଛି କୌଣସି ଅସୁବିଧା ନାହିଁ ଯେ ଆମର ଜଳସେଚନର କିଛି